ହଁ କେତେ ଡ଼ିଜାଇନର୍ ଶାଢ଼ୀ ଦେଉଛି କେତେ ଟଙ୍କାର କେତେ ଭେରାଇଟ୍ର ଲୁଗା ଅଛି କେଉଁ ଭେରାଇଟିର ଲୁଗା ନେବେ କହୁନାହାନ୍ତି କେମିତିଆ ଡ଼ିଜାଇନର୍ ଷ୍ଟାର୍ଟିଂରୁ ପନ୍ଦରଶହରୁ ଆଠ ହଜାର ଦଶ ହଜାର ପର୍ଯ୍ୟନ୍ତ ଅଛି ପାଟ ଶାଢ଼ୀ କ୍ଵାଲିଟି ଭଲ ଅଛି କ୍ଵାଲିଟି ଭଲ ଅଛି କଣ କହିଲେ ମ୍ୟାଡ଼ାମ୍ ଭଲରେ ସେ ଶାଢ଼ୀ ବି ପଚିଶଶହ ତିନି ହଜାର କପଡ଼ା ନେଇକରି ଲୁଗା ନେଇକରି ପଇସା ଆଉ କ'ଣ ନାହିଁ କମା ହେବନି ଆମର କମ୍ ବାଲା କ୍ଵାଲିଟି ନୁହଁ କପଡ଼ା ମୋ ଶାଢ଼ୀର ରଙ୍ଗ ଆମ ଶାଢ଼ୀର ରଙ୍ଗ ଧୋଇବନି

କେତେ ଖଣ୍ଡ ଶାଢ଼ୀ ଦରକାର କହୁନାହାନ୍ତି କେଉଁ କେଉଁ କେଉଁ କେଉଁ ପ୍ରକାରର ଶାଢ଼ୀ ତମେ ମୋ ଦୋକାନକୁ କାଲି ଆସିପାରିବ କି ନଟାରେ ଦୋକାନ ଖୋଲା ହେଉଛି ନଟା ନଟାରେ

ଆଜ୍ଞା ସବୁ ଭେରାଇଟିର ଲୁଗା ରହୁଛି ଆଜ୍ଞା ଆଜ୍ଞା